କ୍ରୀଡ଼ାରେ ସଫଲତା ଏବଂ ବିଫଲତା ଦୁଇଟି ଜିନିଷ ଅଛି ଦୁଇଟି ଜିନିଷକୁ ମୁକାବିଲା କରିବାକୁ ହେଲେ ବିଫଲତା କ୍ରୀଡ଼ାରେ ଏକ ଏକ ଅଧିକ ଭଲ କରିବାରେ ସାହାଯ୍ୟ କରିଥାଏ କାରଣ ବିଫଲତା ହେଲେ ହିଁ ଆମେ କେପରି ସଫଲତା ହେବା ସେହି ମାର୍ଗରେ ଆମେ ଯାଇଥାଉ ବିଫଲତା ହେଉଛି ଆମେ କେଉଁ ଜାଗାରେ ଆମର ବିଫଲତା ହେଲା କେଉଁ କେଉଁ କାରଣ ପାଇଁ ଆମେ ବିଫଲତା ହାସଲ କଲା କେଉଁ କାରଣ ପାଇଁ ଆମେ ସଫଲତା ହାସଲ କରିପାରିଲା ନାହିଁ ଏହା କ୍ରୀଡ଼ାରେ ବହୁତ ମାନ୍ୟ ରଖିଥାଏ ଏବଂ ଆମେ ଯେଉଁ ଆମେ କେଉଁ ଜାଗାରେ ଆମେ ଭୁଲ କରିବା ମାତ୍ରକେ ଆମେ ବିଫଲତା ହେଲା ସେହି ତାହାକୁ ଆମେ ଯଦି ବି ଧରିପାରୁଚୁ ଆମେ ତେଣୁକରି ଆମେ ଯଦି ଧରିପାରୁଛୁଁ ସେହି ବାବଦରେ ଆମେ କ୍ରୀଡ଼ାରେ ସଫଲତା ହେଇପାରିବା ବିଫଲତା ହେଉଛି କ୍ରୀଡ଼ାରେ ଅଧିକରୁ ଅଧିକ ପୁରା ଭଲ ସାହାଯ୍ୟ କରିଥାଏ ବିଫଲତା କାଣକି ଆମ ବିଫଲତା ହେଲେ ହେଁ ଆମେ ସଫଲତାର ମାର୍ଗକୁ ଆସିପାରିବା